ଦେଖନ୍ତୁ କୂଅରୁ ପାଣି କାଢ଼ିବାକୁ ହେଲେ ଆମକୁ ବାଲ୍ଟି ଦରକାର ନହେଲେ ତ ଇଲେକ୍ଟ୍ରିକ୍ ମୋଟର ଦରକାର କାହିଁକି ସେଟା ପାଣିଟା ତଳେ ଥାଏ ତଳୁ ଉପରକୁ ଆସିବା ପାଇଁ ହେଲେ କିଛି ତା'ର ମାଧ୍ୟମ ଦରକାର ତ ସେଥିପାଇଁ ଇଲେକ୍ଟ୍ରିକ୍ ମୋଟର ବ୍ୟବହାର କଲେ ପାଣି କଢ଼ା ଯାଇପାରିବ ପ୍ରଥମେ ଆମେ ଇଲେକ୍ଟ୍ରିକ୍ ମୋଟୋରକୁ ତା'ର ଫୁଟବଲଯୁକ୍ତ ତଳ ଅଂଶ ତଳକୁ ପକେଇଦବା ତା'ପରେ କିଛି ପାଣି ମୋଟୋରରେ ପୂରାଇକି କୂଅ ପାଖରେ ଛାଡ଼ିଦେବା